ଓଡ଼ିଶାରେ କୃଷି ଶିଳ୍ପ ଯେନ୍ ସମସ୍ୟାଗୁଡ଼ିକ ଆମେ ସମ୍ମୁଖୀନ୍ ହେଉଁଛୁଁ ସେଗୁଡ଼ିକର୍ ସମାଧାନର୍ ଲାଗି ଆମେ କୃଷିର୍ ପ୍ରାଚୀନ୍ ପଦ୍ଧତି କେ ଆମେ ଯଦି ଶିଖିମା୍ ଜୈବିକ୍ କ୍ଷତ ବ୍ୟବହାର୍ ଯଦି ଚାଷ କର୍ମା ବେଳେ ଆମେ ଆମର୍ ଜଳ ବାୟୁ ବି ପରିବର୍ତ୍ତନର୍ ହେବା ଶିଳ୍ପଗୁଡ଼ିକେ ଦାୟୀ ଦେଲେ ନା ହଏ ଆମେ ଉନ୍ନତି କରିନ୍ ପାରୁ ଆମର୍ କଞ୍ଚାମାଲ୍ ମାନେ ଚିଗ୍ରୀ ସେନୁ ତିୟାର୍ ହଉଛେ ବୋଲେ ଆମେ ଶିଳ୍ପଗୁଡ଼ିକି ଦାୟୀ ନା ଦେଇକିରି କୃଷିର ପ୍ରାଚୀନ୍ ପଦ୍ଧତିକି ଯଦି ଆମେ ଅନୁସରଣ୍ କର୍ମା ବେଲେ ଆମର୍ କୃଷି ଶିଳ୍ପ ଯେନ୍ ସମସ୍ୟାଗୁଡ଼ିକ ଅଛି ସମାଧାନ୍ ହେଇ ପାର୍ମା ଆର୍ ଆମର୍ କାର୍ଯ୍ୟ ବି ଉନ୍ନତି ଧରଣର୍ ହେଇପାର୍ବା ଜୈବିକ୍ କ୍ଷତ୍କେ ବ୍ୟବହାର କରିକିରି ଏଥିବି ଉନ୍ନତି କରିବା ମା ଯେ ଯେହେତୁ ଆମର୍ ଛୁଆ ପିଲାମାନେ ଆମର୍ ସମାଜରେ ଗରିବ୍ ଲୋକ୍ମାନେ ବି ଚାଷ୍ କରୁଛନ୍ ସେମାନେ ଏଇ ଜୈବିକ୍ କ୍ଷତ୍ ବ୍ୟବହାର୍ କରିକିର ବି ଚାଷ୍ କରିପାରିବେ